ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥା ବିଶେଷ ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସହାୟତାର ସମସ୍ୟା ସହାୟକ ଦେଇ ଅଛି ଯେପରି ଅଧ୍ୟୟନ ସାମଗ୍ରୀ ପିଲାମାନଙ୍କୁ ମାଗଣା ଶିକ୍ଷା ମାଗଣା ବହି ମିଳୁଛି ଯେଉଁଥିରେ ପିଲାମାନେ ସହଜରେ ପାଠ ପଢ଼ି ଚାଲିଛନ୍ତି ଓ ସେମାନଙ୍କର ବାପା ମାଙ୍କ ପାଇଁ ବହୁତ ସୁବିଧା ହୋଇଛି ଓ ଶିକ୍ଷାଦାନ ପ୍ରଗତି ଯେଉଁଥିରେ ପିଲାମାନେ ସ୍କୁଲକୁ ଆସୁଛନ୍ତି ସେଠି ମାଗଣାରେ ଶିକ୍ଷକ ମନେ ଏ ପିଲାମାନଙ୍କୁ ପଢ଼ାଉଛନ୍ତି ଏ ଓ ତା ସହିତ ସରକାର ଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି ଯାହା ଫଳରେ ପିଲାମାନେ ଖାଇବା ପରେ ପାଠ ପଢ଼ିବାରେ ପାଇଁ ମନ ଲାଗିବ ଓ ଯୋଗ୍ୟ ଶିକ୍ଷକ ମାନଙ୍କ ଦ୍ୱାରା ଉଚିତ୍ ଶିକ୍ଷା ପିଲାମାନଙ୍କ ପାଖରେ ପହଞ୍ଚି ପାରୁଛି ଯେଉଁଥିରେ ପିଲାମାନେ ଶିକ୍ଷିତ ହେଉଛନ୍ତି ଆଉ ପିଲାମାନେ ଦୂରରୁ ଆସିବା ପାଇଁ ସରକାର ମଧ୍ୟ ସାଇକେଲର ମାଗଣାରେ ଦେଇଛନ୍ତି ଯାହାଦ୍ୱାରା ପିଲାମାନେ ସହଜରେ ସ୍କୁଲକୁ ଆସି ଏ ବିଦ୍ୟା ଅଧ୍ୟୟନ କରିପାରିବେ ଏହା ସହିତ ଅନେକ ପଦକ୍ଷେପ ସରକାର ନେଇଛନ୍ତି ଏ ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତି କରିବା ପାଇଁ